କୋରାପୁଟ ଜିଲ୍ଲା ଏମିତି ଗୋଟେ ଜାଗା ଏଠାରେ ବହୁତ ପ୍ରାକୃତିକ ଜିନିଷ ବା ସ୍ଥାନ ରହିଅଛି ଯେମିତି ବହୁତ ପ୍ରକାର ଲେଣ୍ଡମାର୍କ ବା ପର୍ଯ୍ୟଟନସ୍ଥଳୀ ଅଛି ସେଥିମଧ୍ୟରୁ ଆପଣଙ୍କର ଶବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ସବୁଠାରୁ ଅନ୍ୟତମ ଆଉ ଏହାର କାରୀକର୍ କାରୁକାର୍ଯ୍ୟ ବହୁତ ଉଚ୍ଚକୋଟୀର ସେମିତି ମାଳିଗୁଡ଼ା ମାଳିଗୁଡ଼ା ହଉଚାରେ ସବୁଠାରୁ କୋରାପୁଟ ଜିଲ୍ଲାର ସବୁଠାରୁ ପୁରୁଣା ଟନେଲ ମାନେ ରେଲବାଇ ଟନେଲ ଏବଂ ସେତିକି ମଜବୁତ ଯେମିତି ବ୍ରିଟିଶ ଅମଳରେ ଏହା ତିଆରି ହୋଇଥିଲା ଆଉ ତାହାର ଅନୁଭୂତି ବହୁତ ଯେମିତି ଆମେ ଥରେ ବି ସେଠାକୁ ଯାଇଥିଲୁ ତ ଦେଖିଲେ ଗୋଟେ ବହୁତ ଆଶ୍ଚର୍ଯ୍ୟ କଲା ଭଳିଆ ଲାଗେ ଆଉ ରହିଲା କେଚଲା କେସଲା ଗୋଟେ ସେ ହେଉଛି ବହୁତ ବଡ଼ ଗୋଟେ ଏକ ନଦୀ ବା ଗୋଟେ ଡ୍ୟାମ୍ ଟାଇପ୍ର ଲାଗେ ଏଠାରୁ ବହୁତ ଲୋକ ଏଠାରେ ନିଜ ମାନେ ମାଛ ଧରି ନିଜର ଜୀବନ ବିବା ମାନେ ଜୀବନ କଟାଉଛନ୍ତି ଆଉ ବହୁତ ସୁନ୍ଦର ବା ଗୋଟେ ପିକ୍ନିକ୍ ସ୍ପଟ୍ ଭାବରେ ଖେସଲା ଫେମସ୍